ରାଧାକୃଷ୍ଣ ଚଉଦ ଜନ୍ମଗ୍ରହଣ କରିଥିଲେ କରିଥିଲେ

ମୋତେ ବହୁତ ଭଲ ଲାଗେ ଏଥି ଯେମିତିକି ମାଲକାନଗିରି ମାଲ୍ୟବନ୍ତ ମାଲ୍ୟବନ୍ତ ତାପରେ ସେଇଠି ଇତ୍ୟାଦି ବହୁତ ଲୋକ ଆସିଥାନ୍ତେ ଆଦିବାସୀ ଲୋକ ବହୁତ ପ୍ରକାର ଗୋଟେ ଅନୁଷ୍ଠାନ ଟେ ଯେମିତି ବହୁତ ଜାଗାରେ ବହୁତ ବହୁତ ପ୍ରକାର ଲୋକମାନେ ଆସନ୍ତି ସେଇଠି ଆସିଥାଏ ସେ ନାଚ ଗୀତ ଗାଏ ସମସ୍ତେ ଯେଉଁ ଯେଉଁଟା ଭଲ ଲାଗେ ସବୁ ସେଇଠି ହୁଏ ଆଉ ତେଣୁକିରି ସିଆଡ଼େ ସେ ମାଲ୍ୟବନ୍ତ ଦେଖିବା ପାଇଁ ମୋତେ ବି ବହୁତ ଭଲ ଲାଗେ